ମୋତେ ପ୍ରଥମତଃ ଶୀତଋତୁରେ ଭ୍ରମଣ କରିବାକୁ ବହୁତ ପସନ୍ଦ କରେ କାରଣ ଶୀତ ଋତୁଟି ହେଉଛି ବହୁତ ଭଲ ଋତୁ କାରଣ ଶୀତ ଦିନେ ବହୁତ ଜଲ୍ଦି ଦିନଟା ସରି ସରି ଯାଇଥାଏ କିନ୍ତୁ ରାତି ଲମ୍ବା ହୋଇଥାଏ ତ କୌଣସି ଏକ ପାର୍ବତ୍ୟ ଅଞ୍ଚଳକୁ ଗଲେ ସେଠାର ମନୋରମ ଦୃଶ୍ୟ ଯେମିତିକି କୁହୁଡ଼ି ପଡ଼ିଥିବ ତ ସେଇଟା ଦେଖିବାକୁ ବହୁତ ଭଲ ଲାଗିଥାଏ ଶୀତ ଦିନେ ଆଉ ଶୀତଦିନେ କୌଣସି ଗ୍ରୀଷ୍ମ ଗ୍ରୀଷ୍ମ ଭଳି ଖରା ହୋଇନଥାଏ ପ୍ରଚଣ୍ଡ ଆଉ ବର୍ଷା ଦିନେ ବର୍ଷା ପ୍ରବଳ ହୋଇଥାଏ ତ କୌଣସି ଜାଗା ବି ବୁଲି ପାରିବା ନାହିଁ କିନ୍ତୁ ଶୀତ ଦିନେ ଉଭୟ ଖରା ହୋଇଥାଏ ଏବଂ ଶୀତ ହୋଇଥାଏ ତ ଆମେ କୋଣ ଯଦି ଯିବା ପୁରୀ ତ ସେଠାରେ ଆମେ ପ୍ରଥମେ ସମୁଦ୍ରକୂଳକୁ ଯିବାକୁ ବହୁତ ଲୋକ ପସନ୍ଦ କରନ୍ତି ତ ଗ୍ରୀଷ୍ମ ଋତୁରେ ତ ପ୍ରବଳ ଖରା ହେଉଥିବ ତ ସେଠାର କିଛି ମଜା ନେଇପାରିବନି କିନ୍ତୁ ସୁ ଶୀତ ଋତୁରେ ଆମେ ଗ୍ରୀଷ୍ମ ଏବଂ ଶୀତ ବି ହୋଇଥାଏ ଯାହା ଫଳରେ ଆମକୁ ବହୁତ ଭଲ ଲାଗିଥାଏ ଶୀତ ଋତୁଟା ବହୁତ ଭଲ ଋତୁ ଯାହା ଫଳରେ କି ଆମେ ବହୁତ ପ୍ରକାର ପନିପରିବା ମଧ୍ୟ ଅତି ସହଜରେ ପାଇପାରିବା ବହୁତ କମ୍ ମୂଲ୍ୟରେ ମଧ୍ୟ ପନିପରିବା ପାଇପାରିବା ବହୁତ ପ୍ରକାରର ପନିପରିବା ପାଇପାରିବା ଶୀତ ଋତୁଟି କୃଷକମାନଙ୍କର ପାଇଁ ବହୁତ ଆନନ୍ଦର ଋତୁ ହୋଇଥାଏ